ଆମେ ମଧ୍ୟ ଶିଶୁମାନଙ୍କର ଯତ୍ନ ଡାକ୍ତରଖାନାରେ ଦେଖିକି ଆଣି ନିଜ ସୁରକ୍ଷିତ ହିସାବରେ ରଖିବା ଏବଂ ଆମେ ପଶୁମାନଙ୍କର ଘର ପଶୁମାନେ ହେଉଛି ଗୋଟି ଗାଈ ଗାଈକୁ ଆମେ ଗୋଟେ ପ୍ରଜନନ ଦ୍ୱାରା ଆମେ ବ୍ୟବହାର କରିଥାଉ ଏବଂ ଗୁଡ଼ାକ ଆମେ ସେଥିରେ ରଖି ଆମେ ପ୍ରଜନନ ଦ୍ୱାରା ଆମେ ଗୋଟିଏ ମାନବ ଶିଶୁ କରିଥାଉ ଏବଂ ସେ ଶିଶୁଟିକୁ ରକ୍ଷା କରିବା ପାଇଁ ସୁରକ୍ଷିତ ରଖିବା ପାଇଁ ଆମେ ଡାକ୍ତରଖାନା କିମ୍ବା ମାଆଙ୍କର ସୁରକ୍ଷା ଦ୍ୱାରା ସେଇ ଶିଶୁଟି ବଞ୍ଚିଥାଏ ଏବଂ ଏମିତି ଯତ୍ନ ନେବା କଥା ଯେଉଁ ଶିଶୁଟି ହୃଷ୍ଟପୃଷ୍ଟ ଅଛି ସେ ଶିଶୁକୁ ଭଲ ଭାବରେ ଦେଖିକି ଡାକ୍ତରଖାନାରେ ଦେଖିକି ମାଆର ସୁରକ୍ଷିତ ହିସାବରେ ରଖିକି ରଖିବା ଏବଂ ଗୋଟିଏ ପଶୁମାନଙ୍କର ଜୀବନଯାପନ ବି ସେହି ପ୍ରକାର ଏଗ୍ଜାମ୍ପଲ୍ ହେଲା କି ଗୋଟେ ଗାଈ ଗୋଟେ ଗାଈକୁ ଆମେ ମଧ୍ୟ ଯତ୍ନ ନେବା କଥା ଏବଂ ଭଲ ଭାବରେ ଦେଖୁ ନେଇକି ଡକ୍ଟରଙ୍କ ପାଖ ଯେ ଭଲ ଭାବରେ ଦେଖାଇବା